ସେୟାର ମାର୍କେଟ ମାନେ ଯେମିତି ଟାଟା ବିର୍ଲା ତାର କିଛି ଜିନିଷ ସେୟାର କରିଲେ ମନେକର ସତର ଟଙ୍କାରେ କିଣିଲେ ଅଠର ଟଙ୍କାରେ ବିକିଲେ ଏହାକୁ ସେୟାର ମାର୍କେଟ କୁହନ୍ତି ସେୟାର ମାର୍କେଟରେ ଲସ୍ ପ୍ରଫିଟ୍ ଲାଗି ରହିଛି ଆଜିକାଲି ସବୁ ଡିଜିଟାଲ ହୋଇଗଲାଣି ଏହା ଭାରତର ବହୁତ ପରିବର୍ତ୍ତନ ଆଣିଛି ଯେମିତି ଆମ ମେଡ଼ିକାଲ ଲାଇନରେ ରେଲୱେ ଟିକେଟ୍ ବୁକିଂ ହେଉ ଏସବୁ ଡିଜିଟାଲ ସେବା ଦ୍ଵାରା ହେଉଛି ଯେତିକି ଭଲ ସେତିକି ଖରାପ ଡିଜିଟାଲ ଦ୍ଵାରା ଶୀଘ୍ର ହୋଇଯିବ ସତ ଲାଇନ ଲଗେଇବାକୁ ପଡ଼ୁନି ପରବ ଥିଲେ ପୁଣି ଅପେକ୍ଷା କରିବାକୁ ପଡ଼ିବ ଏହା ଯେତିକି ଭଲ ସେତିକି ବିପଦ ପୂର୍ଣ୍ଣ ଥରେ ଥରେ ତୁମେ ଡିଜିଟାଲ ଦ୍ଵାରା କିଛି ଉଠାଉଥିବ ସେ ଆଉ କାହା ପାଖକୁ ପଳେଇବ